କୃଷି ବିଷୟରେ ଭବିଷ୍ୟତ ପିଢ଼ିକୁ ମୋର ଏତିକି କହିବା ଦରକାର ଯେ ସେମାନେ ଏବେ ଯେଉଁ ଆଧୁନିକ ଯୁଗର ଯେଉଁ ଆଧୁନିକ ଯୁଗର ବୈଷୟିକ ଯେଉଁ ସିଷ୍ଟମ୍ ବାହାରିଲାଣି ଆପଣମାନେ ତା'ର ତାଙ୍କର ଯେଉଁ ଅଧିକାରୀ ରହିଛି ବୈଷୟିକ ଅଧିକାରୀ ତାଙ୍କର ପରାମର୍ଶ କ୍ରମେ ଚାଷ କରନ୍ତୁ ଯାହାଫଳରେ କି ଆପଣ ଅଧିକ ଲାଭବାନ ହେବେ ଏବଂ ଆପଣମାନେ ସେ ଯେଉଁ କୃଷି ଭିତ୍ତିକ ତାର ସରକାରୀ ଯେଉଁ ପଦ୍ଧତି ରହିଛି କିମ୍ବା ସରକାରୀ ସେବାରେ ଯେଉଁ ଅଧିକାରୀମାନେ ଅଛନ୍ତି ତାଙ୍କ ସହିତ ନିୟମିତ ଯୋଗାଯୋଗ ରଖନ୍ତୁ ଯାହାଫଳରେ କି ଆପଣ ନୂଆ ପଦ୍ଧତିର ଅନୁସରଣ କଲେ କିଛି ଲାଭବାନ ହେଇପାରିବେ ଏବେ ନୂତନ ପଦ୍ଧତିର ନୂତନ ଯନ୍ତ୍ରପାତି ନୂତନ କିଶମର ବିହନ ନୂତନ କିସମର ରାସାୟନିକ ସାର କେଉଁ ସମୟରେ କେଉଁ ଜିନିଷ କେଉଁ ଟାଇପ୍ର ବିଶୋଧନ କରିବେ ବିଭିନ୍ନ ପ୍ରକାରର କୀଟନାଶକ ବିଭିନ୍ନ ପ୍ରକାରର ଜୈବିକ ସାର ରାସାୟନିକ ସାରର ଯେଉଁ ତାପରେ ତାଙ୍କର ପରାମର୍ଶ ଅନୁସାରେ କରିଲେ ତା ଭଲ ହେବ ଏବେ ସବୁ ଓଡ଼ିଶା ସରକାରଙ୍କର କୃଷି ଭିତ୍ତିକ ଏବଂ ସବୁ ଟାଇପ୍ର ତାଙ୍କର କୃଷି ଭିତ୍ତିକ ଯନ୍ତ୍ରପାତିକ ରାସାୟନିକ ସବୁ ଟାଇପ୍ର ତାଙ୍କର ଡିପାର୍ଟମେଣ୍ଟ୍ର ଯେଉଁ ରହିଛି ତାଙ୍କୁ ଆପଣ ଯୋଗାଯୋଗ କରିକି ଆପଣ ଲାଭ ପ୍ରଦ ହୋଇପାରିବେ ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ ପ୍ରତ୍ୟେକ ଗାଁରେ ସବୁ ଟାଇପ୍ର ସୁବିଧା ପ୍ରତ୍ୟେକ ତାଙ୍କର ଅଧିକାରୀ ପ୍ରତ୍ୟେକ ଗାଁରେ ନିୟୋଜିତ ଅଛନ୍ତି ପ୍ରତ୍ୟେକ ପଞ୍ଚାୟତରେ ତାଙ୍କ ସହିତ ଯୋଗାଯୋଗ କଲେ ଆପଣ ଲାଭବାନ ହୋଇପାରିବେ